ପାଠାଗାର ଭଲ ପାଠାଗାର ଏଇଠି ଅଛି ଆମ ପାଖାପାଖି ଆମେ ପାଠାଗାରକୁ ଯାଉଁ ଭଲ ଭଲ ଲାଇବ୍ରେରୀ ବହି ଗୁଡ଼ା ଥାଏ ଆମେ ତ ଲାଇବ୍ରେରୀ ବହି ପଢ଼ିବାକୁ ଆମକୁ ସମୟ ହଉନି ପାଠାଗାରରେ ଆମେ ଭଲ ଭଲ ପୁସ୍ତକ ଥାଏ ସାର୍ ମାନେ କୁହନ୍ତି ମ୍ୟାଡ଼ମ୍ ମାନେ ନିଅ ଆମେ ତ ସମୟ ହୁଅନି ଆମେ ପାଠାଗାରକୁ ଯାଉ ଭଲ ଭଲ